ମୁଁ ଏକ ନୂଆ ପାନ୍ କାର୍ଡ଼୍ ପାଇଁ ଅନ୍ଲାଇନ୍ ଆବେଦନ କରିଥିଲି କିନ୍ତୁ ସେଥିରେ କିଛି ମୁଁ ନୂଆ ପାନ୍ କାର୍ଡ଼୍ ପାଇଁ ଆବେଦନ କରିଥିଲି କିନ୍ତୁ ଲକ୍ଷ୍ୟ କଲି ସେଥିରେ ମୋର ଆଧାର୍ କାର୍ଡ଼୍ର ବିବରଣୀରୁ କିଛି ଭୁଲ୍ କଲେକ୍ସନ୍ ହୋଇଯାଇଥିଲା ସେଥିରେ କିଛି ଭୁଲ୍ ଇଏ କରାଯାଇଥିଲା ତେଣୁ ମୁଁ ସେଥିପାଇଁ ବହୁତ ଅସୁବିଧା ପଡ଼ିଲି ଯେହେତୁ ଆମର ଆଧାର୍ କାର୍ଡ଼ ସବୁଥିରେ ଲିଙ୍କ୍ ରହୁଛି ତେଣୁ ମୁଁ ସେଇଟା ନେଇ ହିଁ ତାକୁ ଆଉ ଥରେ କରେକ୍ସନ୍ କରିଥିଲି ତେଣୁ ମୁଁ ଆଉ ଥରେ ତାକୁ କରେକ୍ସନ୍ କରିବାକୁ ନେଲି ତେଣୁ ଆଧାର କାର୍ଡ଼୍ଟା ଆମକୁ ଠିକ୍ ରଖିବା ଦରକାର ଆଉ ଏହିସବୁ କାର୍ଯ୍ୟ ବି ଦେଖିକି କରିବା ଦରକାର